ମୁଁ ଏବଂ ମୋର ଅନ୍ୟ କିଛି ସାଙ୍ଗମାନେ ଆମେ ମିଶି ଆମ ଗାଁ ପୋଖରୀରେ ମାଛ ଚାଷ କରୁ ଆମେ ଯେଉଁଦିନ ମାଛ ଧରୁ ତା ଦୁଇ ତିନି ଦିନ ପୂର୍ବରୁ ଜାଲୁଆଙ୍କୁ ଖବର ଦେଉ ଏବଂ ମାଛ ଧରିବା ପାଇଁ ଏବଂ ଜାଲୁଆ ଆସି ମାଛ ଧରେ ଆମେ ମଧ୍ୟ ତା ସହିତ ତାକୁ କିଛି ସାହାର୍ଯ୍ୟ କରୁ ମାଛ ଧରିବାରେ ଆଉ ଯାହା ବି ମାଛ ଧରାଯାଏ ଯାହାବି ମାଛ ଧରାଯାଏ ତା ପୂର୍ବରୁ ଆମେ ଯାଆଁଳ ଚିଙ୍ଗ ଗଡ଼ିଆରେ ଯାଆଁଳ ଛାଡ଼ିଥାଉ ସେଇ ଅନୁସାରେ ଆମର ମାଛ ମଧ୍ୟ ଧରାଯାଏ ଆମର ଯାହା ମାଛ ଧରାଯାଏ ଆମେ ପ୍ରଥମେ ଆମେ ଯେଉଁ ମାନେ ଯାଆଁଳ ଛାଡ଼ିଥିଲୁ ବା ମାଛ ଚାଷ କରୁ ସେମାନଙ୍କ ମଧ୍ୟରେ ସମ ଭାବରେ ବାଣ୍ଟି ନେଉ ଘର ପାଇଁ ଏବଂ ଆଉ ଯାହା ବଳେ ଆମେ ତାକୁ ନେଇ ଆମ ଗାଁ ପାଖ ବଜାର ଆମର ଗୋଟିଏ ବଡ଼ ବଜାର ଅଛି ସିଏ ଆମ ବଜାରରେ ବିକ୍ରି କରୁ ଆମ ବିକ୍ରି କରି ସାରିଲା ପରେ ବିକ୍ରି କରୁ ଏବଂ ବଜାର ରେଟ୍ ଆପେକ୍ଷା ଆମେ ଆମ ଗାଁରେ ଗାଁରେ ଆମ ଗାଁ ଗାଡ଼ିଆରେ ମାଛ ଧରୁ ସେଇଥି ପାଇଁ ଆମେ କମ ରେଟ୍ରେ ମଧ୍ୟ ଲୋକମାନଙ୍କୁ ଦେଉ ଶ ଅଧିକାଂଶ ଲୋକ ଆମ ଗାଁ ଲୋକ ନା ଆମ ଗାଁ ଲୋକଙ୍କୁ କମ ରେଟ୍ରେ ଦେଉ ଏବଂ ଯାହାବି ସେ ପଇସା ହୁଏ ଆମେ ଆମ ଭିତରେ ବାଣ୍ଟିକି ନେଉଥାଉ ଏ ତ ଏପରି ବର୍ଷକରେ ବିଭିନ୍ନ ଏବଂ ବିଭିନ୍ନ ପ୍ରକାର ଆଇଁଷ ନା ଆଇଁଷ କିଛି ବାର ପୁର୍ବରୁ ସେଇ ବୁଧୁବାର ହେଉ ରବିବାର ହେଉ ଏହା ପୂର୍ବରୁ ଦୁଇ ଏଇ ସେଦିନ ଧରାଯାଏ ଏବଂ ଭଲ ବିକ୍ରି ହୁଏ ଯାହାଫଳରେ ଆମର ଲାଭ ମଧ୍ୟ ହୋଇଥାଏ